ହଁ ମୁଁ ଏକ ବିଷୟ ଲେଖିବାକୁ ଚାହୁଁଛି ଯେଉଁଟାକି ଆମର ଭାରତରେ ବିଭିନ୍ନ ପ୍ରକାରର ଚଳଚ୍ଚିତ୍ର ନିର୍ମାଣ ହେଉଛି ତାହାରି ଉପରେ ଏକ ଜିନିଷ ମୁଁ ଲେଖିବାକୁ ଚାହୁଁଛି ଯେଉଁଟାକି ଲୋକମାନଙ୍କ ଉପରେ ପହଞ୍ଚିବ ଲୋକମାନେ ସେଟାକୁ ପଢ଼ି ସବୁ ଜିନିଷ ବୁଝିପାରିବେ କାରଣ ଆଜିର ସିନେମାରେ ଯେଉଁସବୁ ଚରିତ୍ର ଗୁଡ଼ାକ ବର୍ଣ୍ଣନା କରାଯାଉଛି ଓ ପୋଷାକ ପରି ବେଷଣ ପିନ୍ଧୁଛନ୍ତି ସେଇଗୁଡ଼ିକୁ ମୁଁ ବନ୍ଦ କରିବାକୁ ଚାହୁଁଅଛି କାରଣ ଏହା ମାଧ୍ୟମରେ ଲେଖିଲେ ସାଧାରଣତଃ ଲୋକମାନେ ଏହାକୁ ବୁଝିପାରିବେ ଆଉ ଏଇ ଜିନିଷକୁ ଯଦି ଜନସାଧାରଣ ମୋତେ ସହଯୋଗ କରନ୍ତି ତାହେଲେ ଏ ଜିନିଷଟା ଲୋକମାନଙ୍କ ପାଖରେ ପହଞ୍ଚି ପାରିବ ଆଉ ଗୋଟେ ଜିନିଷ ଏଇ ଯୋଉଁ ଫିଲ୍ମରେ ଯେଉଁ ନଗ୍ନତାର ନଗ୍ନତାର ଡ୍ରେସ୍ କିମ୍ବା ପୋଷାକ ପିନ୍ଧା ଯାଉଛି ତାକୁ ଯଦି ବନ୍ଦ କରାଯାଆନ୍ତା ତାହେଲେ ମଣିଷ ସମାଜ ପାଇଁ ଏହା ଏକ ଶୁଭଙ୍କର ବୋଲି ମାନି ହେବ